ସବୁଜ ଏବଂ ସ୍ୱଚ୍ଛ ପରିବେଶର ସୁରକ୍ଷା ପାଇଁ କ'ଣ କରିବା ଉଚିତ ସବୁଜ ଏବଂ ସ୍ୱଚ୍ଛ ପରିବେଶର ସୁରକ୍ଷା ପାଇଁ ଆମମାନଙ୍କୁ ସବୁ ଲୋକଙ୍କୁ ଗଛ ଲଗାଇବାକୁ ପଡ଼ିବ ପାଣିର ବ୍ୟବସ୍ଥା କରିବାକୁ ପଡ଼ିବ ଯେମିତି କୌଣସି ଗଛ ମରିନଯାଏ ତାହା ପ୍ରତି ବହୁତ ଧ୍ୟାନ ଦେବାକୁ ପଡ଼ିବ ଯଦି ଏହା ଆମେ କରିପାରିବା ତା'ହେଲେ ଆମକୁ ସବୁଜ ଓ ସ୍ଵଚ୍ଛ ପରିବେଶରେ ରହିବାକୁ ମିଳିବ ଏବେ ଯାହା ହେଉଛି ଯେ ପ୍ରତ୍ୟେକ ବ୍ୟକ୍ତି ଗଛମାନେ କାଟି ଦେଉଛନ୍ତି ଯଦ୍ୱାରା ଖରା ବଢ଼ିଯାଉଛି ଅକ୍ସିଜେନ୍ ମାତ୍ର କମିଯାଉଛି ଯେମିତି ଭଲ ହାୱା ଟିକେ ଖାଇବା ପାଇଁ ମିଳୁନାହିଁ ସେଇଥିପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏ ଉପରେ ଧ୍ୟାନ ଦେବାକୁ ପଡ଼ିବ ଓ ପ୍ରତ୍ୟେକ ଲୋକ ଗଛ ଲଗାଇବାକୁ ପଡ଼ିବ ଯେମିତି ସବୁ ଜଙ୍ଗଲ ପାହାଡ଼ ପର୍ବତ ସବୁ ଜାଗାରେ ହରା ଭରା ଦେଖିବାକୁ ମିଳିବ ଏଥିପାଇଁ ବହୁତ ଧ୍ୟାନ ଦେବାକୁ ପଡ଼ିବ ପର୍ଯ୍ୟଟନ ଆପଣଙ୍କ ନିକଟସ୍ଥ ସବୁଜିମା କିମ୍ବା ନଦୀ ପର୍ବତକୁ ପ୍ରଭାବିତ କରିଛି କି ହଁ ଏଠାରେ ଅଛି ଏଠାରେ ଅଛି ଆମ ମହାନଦୀ ଯେଉଁଠି ତା' ଉପରେ ଗୋଟିଏ ବନ୍ଧ ବନ୍ଧା ହେଇଛି ତା'ର ନାମ ହେଲା ତ ଖାଲି ଡ୍ୟାମ୍ ଏଠାରେ ବହୁତ ପର୍ଯ୍ୟଟକ ମାନେ ଆସନ୍ତି ଗୋଟିଏ ଗାର୍ଡ଼ନ ମଧ୍ୟ ଅଛି ଆଉ ଏଠାରେ ବୁଲିବା ପାଇଁ ବହୁତ ଦୂରରୁ ଲୋକମାନେ ଆସିଥାନ୍ତି ସେଠାରେ ଗୋଟିଏ ଗାର୍ଡ଼ନ୍ ଅଛି ରହିବା ଖାଇବା ପିଇବା ପ୍ରତ୍ୟେକ ଜିନିଷର ବ୍ୟବସ୍ଥା କରାଯାଇଛି ପର୍ବତ ମାନ ମଧ୍ୟ ଅଛି ଛୋଟ ଛୋଟ ପର୍ବତ ଯେଉଁଥିରେ ଗଛର ମାତ୍ରା କମିଯାଇଛି ଯଦି ଆମେ ସେଇ ଗଛ ସବୁ ଲଗାଇବାକୁ ହେବ ତା'ହେଲେ ବହୁତ ଭଲ ହେବ ଆମକୁ ପାଣି ମିଳିବ ବାୟୁ ଶୁଦ୍ଧ ବାୟୁ ମିଳିବ ଭଲ ପ୍ରଦୂଷଣ ହେବ ଏବଂ ଆଉ ଗୋଟିଏ କଥା ହେଲା ଆମକୁ ଆଜିକାଲି ପ୍ଲାଷ୍ଟିକ ମୁଣ୍ଡ ବିିନ୍ଧା କରିଦେଇଛି କାରଣ ଯେପରି ଭାବରେ ଆମେ ପ୍ଲାଷ୍ଟିକ ବ୍ୟବହାର କରୁଛୁ ତାହା ଆମ ଜମିର ଚାଷ କରିବା ପାଇଁ ବହୁତ ଖରାପ ହେଉଛି ସେଇଥିପାଇଁ ଆମକୁ ପ୍ଲାଷ୍ଟିକର ବ୍ୟବହାର ମଧ୍ୟ କମ କରିବାକୁ ପଡ଼ିବ ଏବଂ ଜଙ୍ଗଲ ଜମି କାଟିବାକୁ ମନା କର ପଡ଼ିବ ଓ ଜଙ୍ଗଲ ଲଗାଇବାକୁ ମଧ୍ୟ ପଡ଼ିବ ଯଦ୍ୱାରା ଆମର ସବୁ ଜାଗାରେ ହରା ଭରା ଦିଶିବ ଓ ସବୁଜିମା ଦିଶିବ ଥ୍ୟାଙ୍କ ୟୁ